ହ୍ୟାଲୋ ହଁ କହୁଛି କୁହନ୍ତୁ

ଆଜ୍ଞା ଦିନକୁ ହଜାରେ ଲେଖାଁ ହେଲେ ତିନି ଦିନକୁ ତିନି ହଜାର ଟଙ୍କା ଘର ଭଡ଼ା ତା ଭିତରେ ଲାଟ୍ ହଁ

ଶୁଣନ୍ତୁ ଲାଟ୍ରିନ୍ ଅଛି ବାଥ୍ରୁମ୍ ଅଛି ଆଉ ପରିଷ୍କାର ପରିଛନ୍ନ ଲାଇଟ୍ ସୁବିଧା ଅଛି ଆଉ ଟଏଲେଟ୍ ଅଛି ଆଉ ଖାଇବା ପାଇଁ ପିଲା ଯିବେ ସବୁ ଠିକ୍ ଅଛି ବାହାରକୁ ବୁଲାବୁଲି କରିବା ପାଇଁ ବି ଗାଡ଼ି ବ୍ୟବସ୍ଥା ବି ଅଛି ଆଜ୍ଞା ତୁମ ଯଦି ଶହେ ପଚାଶ କାଟିବେ କାଟିବେ ହୁଁ ସକାଳୁ ଟିଫିନ୍ ଦିଆହେବ ଦିନବେଳା ଦିଆହବ ମିଲ୍ ଆଇଁସ ଅଛି ସାଧା ଅଛି ସବୁ ଅଛି ହେଲା ଚାରିଟା ବେଳୁ ଚାହା ଦିଆହବ ରାତିରେ ଦିଆହବ ଆଉ ମିଲ୍ ଅଛି ରୁଟି ଅଛି ଯାହା ନେଇପାରିବେ ହଁ ଅଛି ଅଛି ଅଛି ସବୁ ଅଛି ଅଛି ସେଇ ରୁମ୍ରେ ଅଛି ସବୁ ନାଇ ନାଇଁ ଅଲଗା ପଇସା ନାଇଁ ସେ ପଇସାରେ ଲୋକେସନ୍ ଆମର ସେ ଯେଉଁ ଭୂବନ ଶିବାନୀ ଟା ଶିବାନୀ ଟାୱାର ପାଖରେ ହେଉ ଆସନ୍ତୁ